ଆମ ଓଡ଼ିଶା ଏକ ପର୍ଯ୍ୟଟନସ୍ଥଳୀ ଓଡ଼ିଶାରେ ବିଭିନ୍ନପ୍ରକାର ଓ ପର୍ଯ୍ୟଟନସ୍ଥଳୀ ଅଛି ଲୋକମାନେ ବହୁତ ବିଶ୍ୱରୁ ବହୁତ ଲୋକମାନେ ବୁଲିବା ପାଇଁ ଆସନ୍ତି କିନ୍ତୁ ଏମିତି କିଛି ଯେଉଁ ପର୍ଯ୍ୟଟନସ୍ଥଳୀ ଅଛି ଯେଉଁ ଯାହା ଲୋପ ପାଇବାରେ ଲାଗିଛି ଲୋକମାନେ ସେଠାରେ ସେଠାର ପ୍ରାଧାନ୍ୟ କମିଯାଉଛି ଲୋକମାନେ ଜାଣିପାରୁ ନାହାନ୍ତି କିବା ବାହାରୁ ଆସୁଥିବା ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନ ପର୍ଯ୍ୟଟକମାନେ ସେଠାରେ ଯାଇପାରୁନାହାନ୍ତି ଏଁ ବିଶେଷକରି ରୁଷିକୁଲ୍ୟା ନଦୀ ହେଉ ଦେବୀଗଡ଼ ବନ୍ୟଜନ୍ତୁ ଓ ଅଭୟାରଣ୍ୟ ଉମାଝୁଲା ମନ୍ଦିର ହେଉ ଇତ୍ୟାଦି ବିଭିନ୍ନପ୍ରକାର ଏମିତି ଜିନିଷ ଅଛି ଯେଉଁଠି ଲୋକମାନେ ଜାଣିପାରୁ ନାହାନ୍ତି ଯାଇପାରୁ ନାହାନ୍ତି ସେଥିପ୍ରତି ଆମ ସରକାର ସଚେତନ ହେବା ଦରକାର ସେଇଠି ବିଭିନ୍ନପ୍ରକାର କାର୍ଯ୍ୟକରି ସେଠାକାର ଲୋକମାନଙ୍କୁ ସଚେତନ କରିବା ଦରକାର ଏବଂ ନିଜ ଏଁ ଏରିଆରେ ଥିବା ଲୋକମାନଙ୍କୁ ସଚେତନ କରାଇ ସେଇଠି କେବଳ ଲୋକ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ସେଠାରେ ଯାଇ ଭଲସେ ବୁଲିପାରିବେ ଏବଂ ସୁ ସୁବିଧା ସୁଯୋଗ ସେମାନେ ବୁଲି ପାରିବେ ସେଥିପ୍ରତି ସଚେତନ ହେବା ଦରକାର ବିଭିନ୍ନପ୍ରକାର ଜିନିଷ ଲୋପ ପାଇବାରେ ବସିଛି ଏବଂ ସରକାର ସଚେତନ ହେଲେ ଲୋକ ମଧ୍ୟ ସଚେତନ ହେବେ ଏବଂ ସବୁ ଜିନିଷ ଭଲସେ ସୁବିଧାରେ ସବୁ ଲୋକ ବୁଲିପାରିବେ